ଆଧୁନିକ ଉତ୍ପାଦନ ପାଇଁ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ କାରଣ କେତେ ନୂଆ ଜିନିଷ ଉତ୍ପାଦ କରିଥିବାରୁ ପଙ୍ଖା ବୋଲି ନାଁ ଯେନ୍ଟା ଦେଇଛନ୍ତି ମଣିଷ ପ୍ରାଣୀର ମଙ୍ଗଲ ପାଇଁ ଏହା ଯଥେଷ୍ଟ କିପରି ପଙ୍ଖା ଯେନ୍ଟାକି ସବକର୍ ଗୁଟ କାମ ହଉଚେ ଆଜିକାଲି ଖରା ଦିନିଆ ତ ବେଶୀ କରି ପ୍ରାୟ ଲୋକ୍ ୟୁଜ୍ କରୁଛନ୍ଁ ଘର ଘର୍କେ ରଖୁଚନ୍ତି ଯେନ୍ଟା ଖରା ବୋଲି ଆସିଲେ ଟିକେ ଝାଲମୁଲ ଦେଲେ ପୁରା ଶୁଖି ଯୁଛେ ଆରୁ ଏହା ଏବେ ଯେନ୍ତାକି କାମ୍ ଗୁଦା କରିକରି ଆସିଲେ ଖରାରେ ଝାଉଁ ମାଲଥିସି ଟିକଧି ପଙ୍ଖା ଚଲିକରି ବସିଲେ ଆରାମ ଲାଗ୍ସି ଝାଲ୍ ଶୁଖବା ତାପରେ ଘରର୍ ସବ ସଭିଏଁ କାମ ବୁ ତାମେ ଯେକରି ଏଟା ପଢ଼ା ଲେଖା ପିଲାଛୁଆମାନେ ଆସ ଖରାବେଲେ ସେଉଁମାନେ କିଛି ଛାଇ ତଲା ରହିକରି ତାଙ୍କ ଶରୀରକେ ଶାନ୍ତ କରିପାରୁଛନ୍ ଉଲ୍ଟା ଏବେ ଯେନ୍ତା କହିଲେ ପୁରା ସବ୍କର୍ ଲାଗି ଗୁଟେ ଭଲ୍ ଜିନିଷ୍ ଗୁଟେ ହେଇପାରିଛି ଆଗ ଆଗ କାଲ ତ ସେମିତି ସୁବିଧା ନେଇଥିଲା ଆଜିକାଲି ଯେନ୍ଟା ଅଛି କିଛି ପରିମାଣରେ ସୁବିଧା ମିଳିଲା ତାପରେ ସବୁ ବ ଲାଗଛନ୍ ଖାନା ପିନା ବାଉଦ ବି ଟିକେ ଶାନ୍ତି ମିଲିପାରୁଛି ଗରମ ସବଜି ଡାଲି ଭାତ ଥିଲେ ଥଣ୍ଡାକିନା ହେଇ ପାରୁଛୁଁ ଆରୁ ଭଲା ଶୋଇବାର୍ ଲାଗି ବି ଅଛନ୍ ଯେନ୍ ମଛାର ଫଜଳ ଯେଣ୍ଡାହୁତି ସବୁ ତତି ରପ ଟିକେ ମୁକ୍ତି ମିଳିଖେ ପରେ ଯେନ୍ତା କରେ ବି ସୁବିଦା ହେଇପାରିଲା ପରେ ଆ ଠିକ ଉପଲବ୍ଧ ଠିକ ଅଛି